ଆମ ବ୍ୟାଙ୍କ୍ ସମୟ ଗଲେ ବହୁତ ସମୟ ଲାଗେ ଯେଉଁ ବି କାମ ବି କରିବାକୁ ଗଲେ ବହୁତ ଦିନ ଲାଇନ୍ ଲଗାଇଥାଏ ଲାଇନ୍ ଲଗାଇଲା ପରେ ଆମର ବହୁତ ଲାଇନ୍ କେଉଁ ବି ମାଇନର୍ କାମ ହୋଇଥିବ ସେଥିପାଇଁ ବି ନମ୍ବର୍ ବହୁତ ଲାଗିଥାଏ ସେ ନମ୍ବର୍ ଆସିଲା ପରେ ବହୁତ ଲୋକ ଆମର ତ ଷ୍ଟାଫ୍ ଷ୍ଟାଫ୍ ବି ଚିଡ଼ିଚିଡ଼ିଆ ହୁଅନ୍ତି କେଉଁ ଏସ୍ କ ଏ ଟି ଏମ୍ ଆପ୍ଲାଏ କର ହେଉ ଯେଉଁ ବି କାମ ପଡ଼ିଲେ ଏମିତି ବହୁତ ଚିଡ଼ଚିଡ଼ି ହୁଅନ୍ତି ଓ ସେଇ ସମୟରେ ଆମର କାମ କରନ୍ତି ନାହିଁ ନମ୍ବର୍ ତ ଆମେ ଦି ଘଣ୍ଟା ଲାଇନ୍ର ତ ଲଗାଇବୁ ଦି ଘଣ୍ଟା ଲାଇନ୍ ଲଗାଇଲା ପରେ ଆମକୁ ଫେର୍ ଲାଇନ୍ରେ ନମ୍ବର୍ ଆସିଲା ପରେ ଆମକୁ ବହୁତ ଛିଟ ଛିଟ ହୁଅନ୍ତି ଆଜି ଆସ ଆଜି ହେବନି କାଲିକି ଆସ ଫେର୍ କାଲିିକି କାଲି ପହରଦିନ ଆସ ଏମିତି ଖାଲି କରିଦିଅନ୍ତି ସେଥିପାଇଁ ବ୍ୟାଙ୍କ୍କୁ ଆମର ନିହାତି ଦରକାର ଯେ ଆମ ଯାଉ ଯାଉ ଆମର ଯେମିତି କାମ ସବୁ ହେବ ଫଟାଫଟ୍ ହେବ ସେଥିପାଇଁ ଆମର ବ୍ୟାଙ୍କ୍ ନିହାତି ଦରକାରେ ଆଉ ବହୁତ ନମ୍ବର୍ ଲଗାଇ